ଓଡ଼ିଶାରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବାସ କରନ୍ତି ଏଠାରେ ହିନ୍ଦୁ ମୁସଲିମ ଶିଖ୍ ଖ୍ରୀଷ୍ଟିୟନ ଆଦି ଅନେକ ସମ୍ପ୍ରଦାୟର ଲୋକ ବାସ କରନ୍ତି ଓ ପରସ୍ପର ମଧ୍ୟରେ ସେମାନେ ଭାଇଚାରାର ସମ୍ପର୍କ ରଖିଥାନ୍ତି ସେମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିବା ସମୟରେ ସାଧାରଣତଃ ଆମର ଓଡ଼ିଶାର ଭାଷା ଓଡ଼ିଆ ଭାଷାକୁ ବ୍ୟବହାର କରିଥାନ୍ତି ଓ ଓଡ଼ିଆ ଭାଷାରେ ହିଁ ସେମାନେ ପରସ୍ପରର ମଧ୍ୟରେ କଥାବାର୍ତ୍ତା କରିଥାନ୍ତି ସେମାନେ ସମସ୍ତ ପର୍ବପର୍ବାଣିରେ ନିଜ ନିଜର ପର୍ବପର୍ବାଣିକୁ ପାଳନ କରନ୍ତି ଓ ଅନ୍ୟର ପର୍ବପର୍ବାଣିକୁ ମଧ୍ୟ ସମ୍ମାନ ଦେଖାନ୍ତି ଝାରସୁଗୁଡ଼ାରେ ଯେପରି ରେମୁଣାରେ ରଥଯାତ୍ରା ଛେରା ପହଁରା ହୁଏ ରଥଯାତ୍ରା ପୂର୍ବ ପରେ ଛେରା ସମୟରେ ଛେରା ପହଁରା ହୁଏ ମୁସଲମାନ ଲୋକ ହୋଇଥିଲେ ମଧ୍ୟ ସେମାନେ ରଥଯାତ୍ରାରେ ଅଂଶଗ୍ରହଣ କରନ୍ତି ଓ ସେଠାକୁ ଦେଖିବାକୁ ଯାଆନ୍ତି ଏହିପରି ଭାବରେ ଓଡ଼ିଶାରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବାସ କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଭାଇଚାରାର ସମ୍ପର୍କ ଥାଏ ଓ ସେମାନେ ମିଳିମିଶି ଚଳନ୍ତି